ରୋଷେଇ ଆରମ୍ଭ କରିବା ପୂର୍ବରୁ ମୁଁ ଭାତ ପାଇଁ ଡେକ୍ଚି ଚୁଲିରେ ବସାଏ ଏବଂ ସେଥିରେ ପାଣି ଢାଳିଥାଏ ଏବଂ ଚାଉଳ ପକାଇଥାଏ ଭାତ ହେଲା ପରେ ତାକୁ ଗାଳିଥାଏ ଏବଂ ତରକାରୀ ପ୍ରସ୍ତୁତ କରିବା ପାଇଁ ଆଳୁ ବାଇଗଣ କଖାରୁ ପୋଟଳ କାଙ୍କଣ ଇତ୍ୟାଦି ପନିପରିବା କାଟିଥାଏ ଏବଂ ସେଥିରେ ମସଲା ପାଇଁ ପିଆଜ ରସୁଣ ଅଦା ଲଙ୍କା ଗ୍ରାଇଣ୍ଡିଙ୍ଗ୍ କରିଥାଏ ସେଥିରେ ଚିକେନ ମସଲା ହଳଦୀ ଲୁଣ ଇତ୍ୟାଦି ପକାଇ ରୋଷେଇ ପ୍ରସ୍ତୁତ କରିଥାଏ